ଆମ ଗଣମାଧ୍ୟମରେ ଓଡ଼ିଆ ଭାଷା ରେଡ଼ିଓ ଟେଲିଭିଜନ ଏବଂ ପ୍ରିଣ୍ଟ ରେଡ଼ିଓରେ କଟକ ଆକାଶବାଣୀ ବିଭିନ୍ୟ ଭାରତୀ ଓ ଟେଲିଭିଜନ ଓ ଟି ଭି ଇ ଟି ଭି ନିୟୁଜ ସେଭେନ ଅର ନିୟୁଜ ଏଇଟିନ ଅର ପ୍ରି ଏବଂ ପ୍ରିଣ୍ଟରେ ସମ୍ବାଦ ସମାଜ ଗାୟେତ୍ରୀ ଆଉ